ଆଇନଗତ ସମସ୍ୟାର ସମାଧାନ ପ୍ରଥମେ ଘରର ମୁଖିଆ କରିଥାନ୍ତି ଯଦି କୌଣସି ପରିବାରରେ ଜମି ବିବାଦ କିମ୍ବା ଦରମା କିମ୍ବା ଋଣର ସମସ୍ୟା ରହିଲା ଦେନ୍ ଘରର ମୁଖ୍ୟ ତାହାକୁ ସୁଝାଇବାକୁ ଚେଷ୍ଟା କରେ ଯଦି କୌଣସି କାରଣରୁ କିଛି ଗୋଟେ ଅସୁବିଧା ରହିଲା ତା'ହେଲେ ତାହାକୁ ଗାଁର ମୁଖିଆଙ୍କୁ ଡକାଯାଏ ଏକ ସମିତି ଆୟୋଜିତ କରାଯାଇଥାଏ ସେହି ସଭା ବା ସମିତିରେ ପାଞ୍ଚ ଜଣ ମୁଖିଆ ରୁହନ୍ତି ଯେଉଁମାନେ ଜମି ବିବାଦ ପାରସ୍ପରିକ କଳହ ଦରମା ଋଣ ସମସ୍ୟା ଇତ୍ୟାଦିକୁ ସୁଝାଇବାକୁ ଚେଷ୍ଟା କରିଥାନ୍ତି ଯଦି ତାଙ୍କ ଦ୍ୱାରା ବି ସେଇଟା ସମ୍ଭବ ନ ହୋଇପାରେ ତା'ହେଲେ ଆମ ପୋଲିସ୍କୁ ସୁଚାଇ ଦିଆଯାଇଥାଏ ଏବଂ ପୋଲିସକୁ ସୁଚାଇ ଦେବା ପରେ ପୋଲିସ କିଛି ଡେଟ୍ ଦେଇଥାନ୍ତି ଯାହା ଯେଉଁଥିରେ ସମସ୍ତେ ଯାଇକି ସେଠି ଏକତ୍ର ହୋଇ ଜମି ବିବାଦକୁ କରାଯାଇଥାଏ ଏବଂ ଅମିନ ଆସିକି ଜମିର ବାଣ୍ଟ ବାଣ୍ଟି ଦେଇଥାଏ ଏବଂ ଯଦି ଦରମାର କୌଣସି ଅସୁବିଧା ରହିଲା ତା'ହେଲେ ବି ତାହାକୁ ସମାନ ଭାଗ କରାଯାଇଥାଏ ଏବଂ ଋଣ ସମସ୍ୟାକୁ ଆଉ କିଛି ଦିନ ସମୟ ଦିଆଯାଇଥାଏ ଏହିପରି ଗାଁର ଆଇନଗତ ସମସ୍ୟାକୁ ସମାଧାନ କରାଯାଇଥାଏ